ମୁଁ ଆଉ ମୋର ଚାରି ଜଣ ସାଙ୍ଗ ଆମେ ମିଶିକି ଯାଇଥିଲୁ ଆମ ଉତ୍ତରାଖଣ୍ଡ ଉତ୍ତରକାଶୀକୁ

ଆଉ ସେଠି ଗଲା ପରେ ଆମେ ଦେଖିଲୁ ଯେ ସେ ଅଞ୍ଚଳର ଲୋକମାନେ ପାହାଡ଼ିଆ ଅଞ୍ଚଳର କେମିତି ସେମାନେ ରହୁଛନ୍ତି ତାଙ୍କର ସବୁଦିନ ତା ମାନେ କି ଆମର ନିତିଦିନ ସେମାନେ ଚାରିରୁ ପାଞ୍ଚ କିଲୋମିଟର ତାଙ୍କର ଯେଉଁ ପାହାଡ଼ିଆ ରାସ୍ତା ଅଛି ସେ ରାସ୍ତାରେ ସେମାନେ କେମିତି ତାଙ୍କର ତଳକୁ ଆସିକି ଯେଉଁ ମାର୍କେଟରୁ ସେମାନେ ତାଙ୍କର

ନିଜ ମୁଣ୍ଡରେ ବୋହିକି ସେମାନେ କେମିତି ଯାଉଛନ୍ତି ସେଇଟା ଆମେ ଦେଖିଲା ପରେ ଆମକୁ ଲାଗିଲା

ଯେଉଁ ଆମର ପରିଶ୍ରମ ରହୁଛି ସେମାନେ ତାଙ୍କର

ବହୁତ ତା ମାନେ କି ପୁରା ବହୁତ ସୁନ୍ଦର ପରିବେଶ ଥିଲା ବହୁତ ସୁନ୍ଦର ଜାଗା ସିଏ ଥିଲା